ହ୍ୟାଲୋ ହଁ କେମିତି ଅଛନ୍ତି ହଁ ଭଲ ଅଛି ଆଉ ଆଉ ସବୁ ଖେତ ବାଡ଼ି କଥା କେମିତି ଚାଷ ସବୁ ଭଲ ଚାଲିଛି କ'ଣ ହେଲା ମୋର ବି ତ ସେମିତି ପ୍ରୋବ୍ଲେମ ଚାଲିଛି ଏବେ କ'ଣ ହେଇଛି ନା ଧୀରେ ଧୀରେ ଆମେ ପ୍ରଥମେ ହଳ ରେ ଚାଷ ଏ ଯେତେବେଳେ ଲଙ୍ଗଳା ରେ ଚାଷ କରୁଥିଲେ ସେଥିପାଇଁ ମାଟି ବହୁତ ଉର୍ବର ବି ରହୁଥିଲା ଏବେ ତ ପାୱାର ଟ୍ରିଲର ରେ କରୁଛୁ ଉପରୁ ଉପରୁ ମାଟି ଯାକ ସବୁ ଇଏ ହୋଇଯାଉଛି ଭିତରୁ ମାଟି ଯାକ ବହୁତ ଟାଣ ରହୁଛି ତ ସେଥିପାଇଁ ଭଲ ସେ ଆଉ ଧାନ ବି ହେଉନାହିଁ ତାପରେ ପୁଣି ହଁ ଏମିତି ଖତ ଖତ ବି ପକାଇଥାନ୍ତି ବି ଆଉ ଟିକେ ଭଲ ହୋଇଥାନ୍ତା କିନ୍ତୁ କ'ଣ କରିବା ସେହିଟା ହଁ ସେ ରାସାୟନିକ ସାର ସବୁ ଦେଇ ଦେଇକା ତ ଆମ ଧାନ ଯେଉଁଠି ଖାଇଲେଣି ସବୁ ସେ ଯେଉଁ ଭଲ ହେବା ତ ଦୂରର କଥା ଓଲ୍ଟା ମଣିଷ ମାନେ ବହୁ ରୋଗରେ ମଧ୍ୟ ପଡ଼ୁଛନ୍ତି ହଁ ଟେକନିକ ଆମେ ଜୈବିକ ସାର ପକାଉଥିଲୁ ସେହିଟା ବହୁତ ଭଲ ଥିଲା ଆମ ଶରୀର ପାଇଁ ମଧ୍ୟ ଭଲ ଥିଲା ଏବେ ତ ଯେଉଁ ସାର ହଁ ସେହିଟା ବି ଇଆଡ଼େ ପଇସା ବି ନାହିଁ ପୁଣି ଚାଷ ବି ଭଲ ହେଉନି ଇଆଡ଼େ ପୁଣି ଦେହ ବି ଖରାପ ରହୁଛି ହଁ ସେହିଟା ପରା ଉର୍ବର ଆଉ ରହୁନି ହଁ ପ୍ରଥମେ ବି ହ୍ୟାଲୋ ହଁ ଯଦି ଆମେ ସେ ହଳ ଲଙ୍ଗଳ ରେ ଯଦି ଆମେ ଚାଷ କରିଥାନ୍ତେ ତାହେଲେ ମାଟିଟା ବହୁତ ଭଲ ରହିଥାନ୍ତା ମାଟିଟା ସିନା ଭଲ ରହିଲେ ମୂଳରୁ ଚାଷ ଟା ଭଲ ହୋଇଥାନ୍ତା ଧାନ ସବୁ ଭଲ ସେ ହୋଇଥାନ୍ତା ସେହିଟା ବା ଖତ ଏହିଠି ତ ୟେ ଖତ ବି ରଖିନାହାନ୍ତି ସାର କୁ ଆମେ ନିର୍ଭର କରିଛି ତାପରେ ପୁଣି ଧାନରେ ଯେଉଁ କୀଟନାଶକ ଔଷଧ ସବୁ ଦେଉଛୁ ତା ଦ୍ୱାରା ସେ କୀଟ ମାନେ ତ ଯିବେ ଯିବେ କ୍ଷତି ହେଉଛି ଜମି ବି ମଧ୍ୟ କ୍ଷତି ହୋଇଯାଉଛି ହଁ ହଁ ଏବେ ତ ଆମେ ବେଶୀ ସାର ଫାର ବି ପକାଇ ଦଉଛେ ସେହିଟା ପୁଣି ଭଲ ହେଉନି ଆମର ସେ ଏରିଆ ପାଇଁ ବି ଭଲ ହେଉନି ତ କ'ଣ କରିବ ବୋଲି ଭାବୁଛ ସେ କାହା ପାଖରେ କ'ଣ ଖତ ଅଛି ଦେଖିକି ଟ୍ରାକ୍ଟର ଗାଡ଼ିରେ ଆଣିବା ଆଉ କ୍ଷେତରେ ପକାଇବା ଆଉ ମାଟି ଟା ବି ଭଲ ସେ ହଳ କରିକି ଖତ ଗୁଡ଼ାକ ଭଲସେ ପକାଇକି ତାପରେ ଧାନ ବୁଣିବା ମୁଁ ଭାବୁଛି ସେମିତି କଲେ କିଛି ମାତ୍ରାରେ ଭଲ ହୋଇପାରନ୍ତା ହଁ ସେହିଟା ବି ଦେହର ବି କିଛି ସେମିତି ଅସୁବିଧା ବି ହେବନି ହଉ ଠିକ୍ ଅଛି